ହେଲୋ ହଁ ମୁଁ ଏକା ଯିିବି ଆମର ଯେଉଁ ବେଙ୍ଗଲୋର୍ ସୁରଟ୍ରେ ନା କି ଆମେ ଏଥର କପଡ଼ାର ରେଟ୍ ଜାଣିବାର ପାଇଁ ଯାଉଛି ହ ଏ କେତେ ଦାମ୍ ପଡ଼ିଥିଲା

ସେମିତି ଆମର ବେଶୀ କୋଉ ବେଙ୍ଗଲୋରରୁ ଯାଇକି ସୁରଟ୍ରେ ଦିଆଯାଏ ଏନ୍ତା କପଡ଼ା ଜାଣି କରି କି ଏନ୍ତା ଦେଖି କରି ଉଁ ହୁଁ ମୋତେ ଜାଣିବାର ଥିଲା ତ କେତେବେଳେ ଦେଖି କରି ମୁଁ ନେବି ଭାବୁଛି ଅ ଦେଖି କରି କପଡ଼ା କ୍ୱାଲିଟି ଦେଖି କରି ନେବି ବୋଲି ଭାବୁଛି